ଭାରତୀୟ ଗଣମାଧ୍ୟମ ଦୁଇଟି ଉପାୟରେ ଆମେ ଗଣମାଧ୍ୟମ ବିଷୟରେ ଜାଣିପାରୁ ଗୋଟେ ହେଲା ଟିଭି ଟିଭି ଦ୍ଵାରା ବିଭିନ୍ନ ନ୍ୟୁଜ୍ ଓ ଟିଭି ନ୍ୟୁଜ୍ କନକ ନ୍ୟୁଜ୍ ତା'ର ଓ ଟିଭି କନକ ନ୍ୟୁଜ୍ ନକ୍ଷତ୍ର ନ୍ୟୁଜ୍ ଏସବୁ ନ୍ୟୁଜ୍ ମାଧ୍ୟମରେ ଦେଶ ବିଦେଶରୁ ଖବର ଆମେ ଘରେ ବସି ଦେଖିପାରୁ ସବୁ ନ୍ୟୁଜ୍ର କିଛି ସଠିକ୍ ନ୍ୟୁଜ୍ ଆସେ କିଛି ଫେକ୍ ନ୍ୟୁଜ୍ ମଧ୍ୟ ଆସେ ଗୋଟେ ଗୋଟେ ଜିନିଷର ଛୋଟ ଜିନିଷଟାକୁ ବହୁତ ବଡ଼ ଆକାରରେ ବି ନ୍ୟୁଜ୍ରେ ଦେଖାଇ ଦିଅନ୍ତି କୌଣସି ଆକ୍ସିଡ଼େଣ୍ଟାଲ୍ କେସ୍ ହେଉ ଆମେ ଘରେ ବସି ଜାଣି ପାରନ୍ତି ଏହି ସବୁ ଜିନିଷକୁ ବି ଆମେ ପ୍ରସିଦ୍ଧ ଖବରକାଗଜ ମାନଙ୍କରେ ବି ଜାଣିପାରୁ ଖବରକାଗଜ ହେଲା ପ୍ରଗତିବାଦୀ ସମ୍ବାଦ ସମାଜ ପ୍ରମେୟ ଏହିସବୁ ଖବରକାଗଜରେ ଆମେ ପଢ଼ି ଗଣମାଧ୍ୟମର ବିଷୟରେ ଜାଣିପାରୁ ସଠିକ୍ ତଥ୍ୟ ସବୁ ପାଉ ସଠିକ୍ ତଥ୍ୟ ପାଉ କିଛି ମିଛ ଖବର ମଧ୍ୟ ସେଥିରେ ଥାଏ ନ୍ୟୁ ଆମେ ନ୍ୟୁଜ୍ ଦେଖିଲେ ଆମେ ବାହାରର ଦେଶ ବିଦେଶର ଖବର ଖେଳ ବାବଦରେ ହେଉ କୌଣସି ଆକ୍ସସିଡ଼େଣ୍ଟାଲ୍ କେସ୍ ମାଧ୍ୟମରେ ହେଉ ରାଜନୀତି ବିଷୟରେ ହେଉ ସବୁ ବିଷୟରେ ଆମେ ଗଣମାଧ୍ୟମ ଦ୍ୱାରା ଜାଣିପାରୁ ନ୍ୟୁଜ୍ରେ ଆମେ ସବୁବେଳେ ଆମର ଏବେ ହୋଇଗଲାଣି ନ୍ୟୁଜ୍ ଚ୍ୟାନେଲ୍ ସବୁବେଳେ ଆମେ ନ୍ୟୁଜ୍ ଚାହିଁଲେ ଦେଖିପାରିବୁ ସବୁ ଖବର ସଙ୍ଗେ ସଙ୍ଗେ ଆସିକି ପହଞ୍ଚିଯାଏ ଏହିସବୁ ଖବର କାଗଜରେ ଖବର କାଗଜ ପଢ଼ି ଜାଣିବୁ ଆମେ ଏଇଠି ଆଜି ଏମିତି ହେଲା ଏଇଠି ଏହା ଖବର ହେଲା ଆଜି ଏଇଠି ଏଇ ନ୍ୟୁଜ୍ ଜଣାଗଲା ଏଇଠି ଆଜି ଆକ୍ସିଡ଼େଣ୍ଟ୍ ହୋଇଗଲା ଏଠି ଆଜି ଖେଳ ହେଲା ୟେ ଜିତିଲା ସିଏ ହାରିଲା ଏଇ ସବୁଜିନିଷ ଆମେ ନ୍ୟୁଜ୍ ମାଧ୍ୟମରେ ଜାଣି ପାରୁ